ହଁ ଝିଅ କ'ଣ କହୁଛୁ ଗଜଲକ୍ଷ୍ମୀ ପୂଜାକୁ ତ ଆମେ ଯିବା ବଜାରକୁ ଗଲା ବେଳେ କ'ଣ କିଣିବା କଥା କିଣିବା ଆଉ କ'ଣ ନାଇଁ ଆମେ ଯିବା ତୁ ବାହାରେ ତୋର ଯାହା କାମ ଅଛି କାମ ଦାମ ସବୁ ସାରିକି ବାହାରେ ଆମେ ଯିବା ଗଜଲକ୍ଷ୍ମୀ ସେଠି ପୂଜା ଦେଖିବା କାଲି ଯାଇକି ଯାହା ଆଣିବା କଥା ଆମେ ଆଣିବା ହଉ ମୁଁ ଯେ ଅଟୋ ଡାକୁଛି ଅଟୋ ଡାକୁଛି ତୁ ବାହାରିକି ଦାଣ୍ଡକୁ ଆ ହେଲା ହଁ ହଁ ଝିଅ ଏଠି ଅଟୋ ଆସିଲାଣି ଜଲ୍ଦି ଜଲ୍ଦି ବାହରିକି ଆ ହଁ ଝିଅ ଝିଅ ଗଜଲକ୍ଷ୍ମୀ ଯିବା ମେଢ଼ ଦେଖିବା ସବୁ କରିବା ତୁ ଆଉ ବହୁତ କିଛି କିଣାକିଣି କଥା ମୋତେ କହିବୁନି ପଇସା ଫଇସା ନାହିଁ ଆଗ ଆଗ ଚାଲିବା ଆଗ ଦେଖେ ସବୁ ଚାରିଆଡେ ବୁଲିବାଲିକି ଦେଖିବୁ ଫୁଲ ନେବୁ ଏ ଫୁଲ କ'ଣ ଆମର କାମରେ ଲାଗିବ କହିଲୁ ହଁ ହଁ ଆଉ ଏଇ ବାଡି ଆମର ସେ ବାଗିଚାରୁ ତୋଳିଲେ ହେବନି ଦୋଳି ଖେଳିବୁ ଆରେ ଏଥିରେ ତୋର ମୁଣ୍ଡ ବୁଲେଇବ ଏଇ ଏଡ଼େ ଏଡ଼େ ଦୋଳି ଲାଗିଛି ଏଥିରେ ବହୁତ ଖେଳିବୁ ହଉ ଯା ବୁଲିକି ଦୋଳିରେ ବୁଲିକି ଆସେ ବୁଝିଲୁ ହଁ ହଉ ଅ ହୋଉ ଦୋଳି ଖେଳିବୁ ମୁଁ ତ କହୁଛି ଯା ତୁ ମୁଁ ଏଠି ଠିଆ ହୋଇଛି ଯା ତୁ ଦୋଳିରେ ଖେଳିକି ଆସେ ସୁଜି ଚିନି ବୋଉ କହିଥିଲା ହଁ ହଁ ହଁ ହଉ ଆଉ କ'ଣ ନେବା ଦେଖେ ଶାଢ଼ୀ ଆରେ ବୋଉର ଶାଢ଼ୀ ଥିଲା ପରା ଆରେ ପଇସା ନାହିଁ ନାହିଁ ତୁ ତୋର କ'ଣ କିଣିବା କଥା କହୁନୁ ସେ ବୋଉର ଆମେ ପଛରେ ନେବାନି ଏକାଳେ କିଣିବା ଅ ହଉ ବୋଉ ତ ମୋତେ କିଛି କହିନଥିଲା ତୋତେ ଯଦି କହିଛି ନେବା ଆଉ କ'ଣ ଭୋଗ ଅ ହଉ ଭୋଗ ବୋଉ କ'ଣ କ'ଣ କହିଛି କହିଲୁ ନେବା ହଁ ହଁ ହଁ ଅ ହଁ ହଁ ହଁ ହଁ ଇଏ ଝିଅ ଅ ହଉ ଝିଅ ଏଇ ଯେଉଁ ବୋଉ କହିଥିଲା ଚପଲ ହଳେ ତା ପାଇଁ ନେଳୁନି ସେ ତ ଖାଲି ପାଦରେ ଯିବା ଆସିବା କରୁଛି ଦେଖେ ଦେଖେ ଯେଉଁ ଚପଲ ହଳଟା ନେବା କଥା ବାଛେ ଏ କମ୍ ପଇସା ଭିତରେ ଚପଲ ହଳଟେ ନେବା ବୋଉ ପାଇଁ ହଁ ମନେ ପକେଇଲୁ ଅ ହ